ପ୍ରଥମେ ଯେତେବେଳେ ମୋତେ ରୋଷେଇ କରିବାକୁ ପଡ଼ିଲା ମୁଁ ଯେତେବେଳେ ଭାବିଲି କେମିତି ରୋଷେଇ କରିବି ଯାହା ହଉ ଦେଖିଥିଲି କେମିତି କ'ଣ କରନ୍ତି ସେଇଭଳି ଭାତ ଡାଲି କଲି ତରକାରୀ କଲି କରିକି ସେ ତ ସ୍ୱାଦଯୁକ୍ତ ନହେଲେ ବି ଖାଇ ହେଲା ତା'ପରେ ବେଳେ ବେଳେ ମୁଁ ଏମିତି ରୋଷେଇ କରେ